ଆମ ଅଞ୍ଚଳରେ ବହୁତ ପ୍ରକାର ପକ୍ଷୀ ଦେଖିବାକୁ ମିଳେ ସେଇ ଭିତରୁ ପାଏରା ତାପରେ ଶଲିକ ଚଢ଼େଇ ତାପରେ ମାଛଧରା ପକ୍ଷୀ ବହୁତ ରକମର ପକ୍ଷୀ ଅଛି ତା' ଭିତରେ ମୁଁ ବହୁତ ପକ୍ଷୀର ନାଁ ମଧ୍ୟ ଜାଣିନି ହେଲେ ମୁଁ ମୋର ସବୁଠୁ ପ୍ରିୟ ପକ୍ଷୀ ସେଇଟା ହେଲା ମାଛଧରା ପକ୍ଷୀ ତାଙ୍କେ ପାଣି ଭିତରେ ବୁଡ଼ିବେ ବୁଡ଼ିକି କେତେ ସମୟ ପରେ ମାଛ ଧରିକି ଆଗ ଉପରକୁ ଆସିବେ ପାଣି ଭିତରେ କିଏ କେତେ ସମୟ ନିଶ୍ୱାସ ବନ୍ଦ କରିକି ରଖିପାରିବ ଆମେ ତ ପାରିବୁ ନାହିଁ ହେଲେ ତାଙ୍କେ କେତେ ସମୟ ଯାଏଁ ପାଣି ଭିତରେ ରହିକି ମାଛ ତାଙ୍କର ଖାଦ୍ୟ ସଂଗ୍ରହ କରିକି ଆଣନ୍ତି ମୋତେ ଦେଖି ବହୁତ ଖୁସି ଲାଗେ ହେଲେ କଷ୍ଟ ମଧ୍ୟ ଲାଗେ ସେଇଟା ବି ତ ଗୋଟିଏ ପ୍ରାଣୀ ନା ଗୋଟେ ପ୍ରାଣୀ ନିଜର ନିଜ ବଞ୍ଚିବା ପାଇଁ ଅନ୍ୟ ଏକ ପ୍ରାଣୀର କେମିତି ହତ୍ୟା କରିକି ଖାଆନ୍ତି ହେଲେ ସେଇଟା ତ ମୋର ପ୍ରିୟ ପକ୍ଷୀ ହେଲେ ମୋର ସାଙ୍ଗର ବି ମଧ୍ୟ ଗୋଟେ ପ୍ରିୟ ପକ୍ଷୀ ଅଛି ସେଇଟା ହେଲା ମିଟୁ ପକ୍ଷୀ ଯେଉଁଟାକୁ ଆମେ ପ୍ୟରଟ୍ ବୋଲି କହିବା ଇଂରାଜୀରେ ପ୍ୟାରଟ୍ ବୋଲି କହିବା କିନ୍ତୁ ଓଡ଼ିଆରେ ଆମେ ତାକୁ ଶୁଆ ନାଁରେ ଜାଣୁ ସେଇଟା ଆମ ସାଙ୍ଗ ଘରେ ମଧ୍ୟ ଅଛି ହେଲେ ସେଇଟା ତାର ସବୁଠୁ ପ୍ରିୟ ପକ୍ଷୀ କାରଣ ସେ ତା' ସହିତ ସବୁବେଳେ କଥା କୁହେ ଆଉ ସେଇ ପକ୍ଷୀ ତାକୁ ଦିଦି ଦିଦି ବୋଲି ଡାକେ ସେ ସଖାଳେ ଗୁଡ଼ମର୍ଣ୍ଣିଂ ଦିଦି ବୋଲି କହିବ ଶୁଭ ସଖାଳ ଦିଦି ବୋଲି ଏମିତି କୁହେ ତାକୁ ଯେ ତାକୁ ବହୁତ ଭଲପାାଏ ସେ ସବୁଦିନ ତା' ପାଖରେ ହ ରୁହେ ସେ ତାକୁ ଅଟକେଇକି ରଖେନି ସେ ତାକୁ ଖୋଲା ହେଇ ଛାଡ଼େ ଆଉ ସେ ତାଙ୍କୁ ଘରକୁ ଘରକୁ ଛାଡ଼ି କୁଆଡ଼େ ମଧ୍ୟ ଯାଏନି ସେ ତାକୁ ସବୁଦିନ ସଖାଳେ ଖାଇବାକୁ ଦିଏ ଉପରଓଳି ବି ଖାଇବାକୁ ଦିଏ ସନ୍ଧ୍ୟାବେଳେ ବି ଖାଇବାକୁ ଦିଏ ଆଉ ସେ ଖୁସିରେ ଖାଏ